ଭାରତରେ ଯେତେ ସବୁ ରାଜ୍ୟ ଅଛି ସେମାନଙ୍କ ମଧ୍ୟରୁ ଜାମ୍ମୁକାଶ୍ମୀର ହେଉଛି ଏକ ସ୍ଥାନ ଯାହାକି ସମସ୍ତେ ଯିବା ନିହାତି ଆବଶ୍ୟକ ଅତିକମ୍ ରେ ଜୀବନ ସାରା ମଧ୍ୟରେ ଥରେ ମଧ୍ୟ ହେଲେ ଅତି ଭଲ ସେହି ସ୍ଥାନରେ କଣ ହୋଇଥାଏ ଯଦି ଶୀତ ଦିନରେ ଯାଉଛନ୍ତି ବରଫ ଦେଖିବାକୁ ମିଳିଥାଏ ଘଞ୍ଚ ଜଙ୍ଗଲ ଦେଖିବାକୁ ମିଳିଥାଏ ବହୁତ ପାହାଡ଼ ଥାଏ ସେଠାକାର ଆଦିବାସୀ ମାନଙ୍କର ଚାଲି ଚଳଣି ବ୍ୟବହାର ଖୁବ୍ ଭଲ ତାକୁ ମଧ୍ୟ ଦେଖିବାକୁ ମିଳିଥାଏ ସେଠାକୁ ଗଲେ ବିଭିନ୍ନ ପ୍ରକାର ପଶୁପକ୍ଷୀ ଆମକୁ ଦେଖିବାକୁ ମିଳିଥାଏ ସେଠାକାର ପ୍ରକୃତି ଅନ୍ୟ ରାଜ୍ୟର ପ୍ରକୃତି ତୁଳନାରେ ଅତି ଉଚ୍ଚ କୋଟିର ଯାହାକି ଖୁବ୍ ମନୋହର ହୋଇଥାଏ ସେଠାରେ ଖୁବ୍ ବହୁତ ଜିନିଷ କମ୍ ମୂଲ୍ୟରେ ମିଳିଥାଏ ଅନ୍ୟ ରାଜ୍ୟ ତୁଳନାରେ ଅତିକମ୍ ରେ ଜଣେ ଲୋକ ଜୀବନ ସାରା ମଧ୍ୟରେ ଥରେ ଯିବା ନିହାତି ଆବଶ୍ୟକ